ଆମ ଜୀବନରେ ବହୁତ କିଛି ସମସ୍ୟା ଥାଏ ରୋଗ ଦୁର୍ଘଟଣା ମଧ୍ୟ ମଧ୍ୟ ହୋଇଥାଏ କେତକ କ୍ଷେତ୍ରରେ ଦେଖାଯାଏ ଯେ ଟଙ୍କାର ଅଭାବ ଚିକିତ୍ସା ଅଭାବରେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ ତେଣୁ ଗରିବମାନେ ଏଇ ସମସ୍ୟାର ବିଶେଷ ଭାବେ ସମ୍ମୁଖୀନ ହୁଅନ୍ତି କିନ୍ତୁ ସରକାରଙ୍କ ତରଫରୁ ଏବେ ବିନା ପଇସାରେ ମାଗଣା ଚିକିତ୍ସା ଔଷଧ ଯୋଗାଇ ଦିଆଯାଉଛି ବିଏସ୍କେୱାଇରେ ମଧ୍ୟ ବିଭିନ୍ନ ଅସ୍ତ୍ରୋପଚାର ଚିକିତ୍ସା ଇତ୍ୟାଦି ହୋଇପାରୁଛି ଏମିତିକି ଅତି ଆବଶ୍ୟକ ସ୍ଥଳେ ସମାଜକଲ୍ୟାଣ ପାଣ୍ଠି ମୁଖ୍ୟମନ୍ତ୍ରୀ ରିଲିଫି ତରଫରୁ ଟଙ୍କା ଆସି ରୋଗୀଙ୍କ ଜୀବନ ବଞ୍ଚିପାରୁଛି